ଭାଇ ନମସ୍କାର ମୁଁ ଆପଣଙ୍କ ହୋଟେଲ୍ରୁ ଯେଉଁ ନେଇଥିନି ପାର୍ସଲ୍ ଆପଣ ଖାଇବା ବି ଭଲ ଲାଗିଲା ଚିକେନ୍ ଭାତ ଡାଲି ଖଟା ପନିର୍ ସାଲଟ୍ ଆଉ ସେଇଥିପାଇଁ ବହୁତୁ ବି କମ୍ ପଇସା ଆପଣଙ୍କର ମୁଁ ସେଇଥିପାଇଁ ଆପଣଙ୍କୁ କହୁଛି ମୋର ଆଉ ଅଛି ଗୋଟେ ଦୁଇଟା ଅର୍ଡ଼ର୍ ଆପଣ ଲେଖିକି ରଖନ୍ତୁ ସେଇ ଇଏରେ ପଠେଇଦେବେ ଆମ ଘର ପାଖକୁ ମୋ ନା ହେଉଛି କାର୍ତ୍ତିକ ସାହୁ